କୃଷକମାନେ ନିଜର ପଶୁକେ ଧ୍ୟାନ ସେ ରଖବେ ତ ସେ ପଶୁମାନକେ କିଛି ରୋଗୀ ନାଇଁ ହୁଏ କି ବେମାର ନାଇଁ ହୁଏ ଯଦି କୃଷକମାନେ ନିଜର ପଶୁର ଠିକ୍ ଭାବରେ ଯତ୍ନ ନ ନେବେ ତାହେଲେ ସେହି ପଶୁର ସେହି ପଶୁକୁ ରୋଗ ହୋଇଯାଏ ଯେନ୍ଟାକେ ପଶୁମାନକେ ଏକ ଖୁରା ରୋଗ ହୋଇଥାଏ ଯଦି ଖୁରା ରୋଗ ହେଲେେ ନିଜ ଘର ପାଖେ କୌଣସି ପଶୁ ଡାକ୍ତର ଥିଲେ ସେହି ପଶୁ ଡାକ୍ତରକୁ ଆଣିକି ପଶୁ ଡାକ୍ତରକୁ କହି ବା ବଳଦକୁ ଦେଖାଇ ସେଠାରେ ସେହି ପଶୁ ଡାକ୍ତର ଯାଞ୍ଚ କରିଥାଏ ଯେନ୍ଟାକି ପଶୁମାନଙ୍କୁ ଯଦି ଠିକ ହିସାବରେ ଖାଇବାର୍କେ ଦେମା ଭଲସେ ଯତ୍ନ ରଖ୍ମା ବୋଲେ କୃଷକମାନେ ଯଦି ଭଲସେ ଯତ୍ନ ରଖିବେ ଭଲସେ ଖାଇବାର ଲାଗି ଦେବେ ତ ସେଇ ପଶୁମାନକେ ରୋଗୀରେ ମୁକ୍ତ ରହିବେ ଯଦି କୃଷକମାନେ ପଶୁମାନଙ୍କୁ ଠିକ ଯତ୍ନ ନ ନେବେ ତାହେଲେ ସେହି ପଶୁମାନେ ରୋଗୀରେ ପଡ଼ିବେ ଯଦି କୃଷକମାନେ ଭଲସେ ଯତ୍ନ ନେବେ ଆଉ ଠିକ୍ ହିସାବରେ ଟିକେ କ'ଣ ହେଲେ ପଶୁ ଡାକ୍ତରକୁ ଦେଖାଇବା ସେମିତି କରୁଥିଲେ ବଳଦ କିମ୍ବା ପଶୁମାନେ ଭଲସେ ପଶୁମାନଙ୍କୁ ରୋଗ ନ ହୋଇଥାଏ କୃଷକମାନେ ଯଦି ନିଜ ପଶୁର ଧ୍ୟାନ ନେବେ ବା ଠିକ ହିସାବରେ ଖାଇବା ଦେବେ ପାଣି ଦେବେ ତାହେଲେ ସେହି ପଶୁମାନଙ୍କୁ କୌଣସି ରୋଗ ହୁଏନାହିଁ ଯଦି କୃଷକମାନେ ନିଜ ପଶୁର ଯତ୍ନ ନ ନେବେ ତାହେଲେ ପଶୁମାନଙ୍କୁ ନିଶ୍ଚୟ ରୋଗୀରେ ଯଦି କୃଷକମାନେ ନିଜର ପଶୁର ଧ୍ୟାନ ଠିକ ହିସାବରେ ଖାଇବା ଦେବେ ଠିକ୍ ହିସାବରେ ଯତ୍ନ ନେବେ ହେଲେ ସେହି ପଶୁମାନେ ସୁନିଶ୍ଚିତ ରହିବେ ବା ଭଲ୍ସେ ରହିବେ ପଶୁମାନଙ୍କୁ ଭଲ୍ସେ ରଖିବେ କୃଷକମାନେ ଆଉ ଧ୍ୟାନ ନେବା ଭଲ୍ସେ ଖାଦ୍ୟ ଦେବା ଭଲ୍ସେ ପାଏନ୍ ଦେବା ଭଲ୍ସେ ଡାକ୍ତର ଯେନ୍ଟାକି ପଶୁ ଡାକ୍ତର ଦେଖାଇବା ସେ ଖୁରା ରୋଗ ହେଲେ ସେ ଖୁରା ରୋଗ ହେଲେ ଜଲ୍ଦି ଯାଇକି ପଶୁ ଡାକ୍ତରକେ ଦେଖାବେ ବୋଲେ ସେ ଡାକ୍ତରକେ ଦେଖଲା ପରେ ସେହି ପଶୁମାନେ ଭଲ୍ ହେଇଯିବେ ଯଦି କୃଷକମାନେ ଭଲ୍ସେ ପାଏନ୍ ଖାଇବାର ଲାଗି ଦେବେ ତ ପଶୁମାନେ ଠିକ୍ ହିସାବରେ ବଞ୍ଚିପାରବେ ଓ ରୋଗୀରୁ ମୁକ୍ତ ହେବେ